ଚାଷ ସାଧାରଣତଃ ଆମର ହଳରେ କରାଯାଏ କିନ୍ତୁ ହଳଟା ସମସ୍ୟା ଅପେକ୍ଷା ଆଉ ସେଇଟାକୁ ଆଉ ଏତେ ଆଗ୍ରହ ଆସୁନି କାରଣ ସେ ବହୁ ସମୟ ସାପେକ୍ଷ ଆଉ ତା ଲାଗି ଏତେ ସମୟ ଦେବାକୁ ଆଜିକାଲିବା ଅଛି କାହା ପାଖରେ ଟାଇମ୍ ସେଥିପାଇଁ ଆମେ ଚାଷ କରିବାଟାକୁ ପସନ୍ଦ କରୁଛୁ ଯେଉଁଟାକି ଆମର ଆଧୁନିକ ପ୍ରଣାଳୀ ଯେମିତି କି ଆଗେ ହଳ କରୁଦଉଥିଲେ ଏବେ ପାୱାରଟେଲର୍ରେ ହେଉଛି ଟ୍ରାକ୍ଟରରେ ହେଉଛି ଆଉ କୋଡ଼ି କୋଦାଳରେ ଏତେ କମ୍ କାମ ଲୋକ ଲୋକଙ୍କର ସାହାଯ୍ୟ ଯେତିକି ହଉଥିଲା ଯେତେବେଳେ ହଳ କରୁଥିଲେ ଆମେ ହଳ କରିବା ପାଇଁ ଲୋକଙ୍କ ଟିକେ ଅଧିକା ଦରକାର ହଉଥିଲେ କିନ୍ତୁ ଏବେ ଲୋକଙ୍କର ତ ଏବେ କମ୍ ଲୋକ ଟିକେ କମ୍ ରହୁଛନ୍ତି ସେଥିପାଇଁ ଚାଷ କରିବା ପାଇଁ ଯଦି ଗୋଟେ ଆଧୁନିକ ପ୍ରଣାଳୀରେ ହେଉଛି ଆମେ ମେସିନ୍ ସାହାଯ୍ୟରେ କିଛି କରିପକାଇବା ଲୋକର ଏତେଟା ସାହାଯ୍ୟ ଦରକାର ନାଇଁ ମେସିନ୍ ଆମକୁ ବହୁତ କିଛି ସାହାଯ୍ୟ କରିବ ଆଧୁନିକ ପ୍ରଣାଳୀରେ ବହୁତ କିଛି ଯନ୍ତ୍ର ବାହାରିଲାଣି ଯେମତିକି ହଳ କରିବାଠୁ ଆରମ୍ଭ କରିକି ଧାନ ଯେଉଁ ଧାନ ହେଲେ ବି ଯେଉଁ ବିହନ ବୁଣିବା ଧାନ କାଟିବା ଧାନ ଅମଳ କରିବା ଏସବୁ ପାଇଁ ଆମକୁ ଆଧୁନିକ ପ୍ରଣାଳୀର ବିଭିନ୍ନ ଯନ୍ତ୍ରପାତି ସବୁ ମିଳିଲାଣି ଯେଉଁଟାକି ଇଲେକ୍ଟ୍ରିକ୍ ସାହାଯ୍ୟରେ ବି ହଉ ମିଳିଲାଣି ପାଣି ମଡ଼ାଇବା ପାଇଁ ଆଗେ ଯେମିତି ପାଣି ମଡ଼ା ହଉଥିଲା ବହୁତ ପରିଶ୍ରମ କରାହଉଥିଲା ଏବେ ଆଉ ତ ନାଇଁ ଏବେ ସେଥିପାଇଁ ଆମକୁ ଇଲେକ୍ଟ୍ରିକ୍ ସାହାଯ୍ୟରେ ମୋଟର୍ ସାହାଯ୍ୟରେ ପାଣି ମଡ଼ାଇ ଦଉଛୁ ସେଥିପାଇଁ ଚାଷ କରିବାଟାକୁ ମୁଁ ବେଶୀ ପସନ୍ଦ ଯେଉଁଟାକି ଆଧୁନିକ ପ୍ରଣାଳୀରେ ଚାଷ କରିବାକୁ ପସନ୍ଦ କରେ